ଆଜିକାଲି ସମସ୍ତେ ବଗିଚାଟିଏ କରିବାପାଇଁ ଆଗ୍ରହୀ ତେଣୁ ଏଇ ବଗିଚା କରିବାପାଇଁ ଇଏ ଯେତେବେଳେ ଆଗ୍ରହୀ ସମସ୍ତଙ୍କମନରେ ରହିଥାଏ ଆଗ୍ରହ ରହିଥାଏ ସେତେବେଳେ ଆମେ ଆଜିକାଲି ତ ଘରଦ୍ଵାର ଏତେ ପରିମାଣରେ ଘରଦ୍ୱାର ଚାଲିଛି ଯାହାଫଳରେକି ଆଜି ମାନେ ଭୂମିର ଅଣସଂକୀର୍ଣ୍ଣତା ଦେଖା ଦେଲେଣି ସେଇଥିପାଇଁ ଆଜିକାଲି ଛାତ ଉପରେ ମଧ୍ୟ ବଗିଚା ତିଆରି କରାଯାଉଛି ଛାତ ଉପରେ ଯେଉଁ ବଗିଚା ତିଆରି କରାହେଉଛି ସେଥିପାଇଁ ନିହାତି ମାଟି ଦରକାର ପଡ଼ୁଛି ସାର ଦରକାର ହେଉଛି ଆଉ ଏଠି ମଧ୍ୟ ଏଇ ଭୂମିରେ ମଧ୍ୟ ଆମେ ଯେତେବେଳେ ବଗିଚା ଗଛ ଲଗାଉଛେ ସେଇଠି ମଧ୍ୟ ଛାତ ସେଇଠି ମଧ୍ୟ ଭୂମି ବଗିଚାରେ ମଧ୍ୟ ଆମେ ଯେତେବେଳେ ଗଛ ବିଭିନ୍ନପ୍ରକାର ଫୁଲଫଳ ବିଭିନ୍ନପ୍ରକାର ଗଛ ଲଗାଉଛେ ସେଥିରେ ମଧ୍ୟ ବିଭିନ୍ନପ୍ରକାର ଉଁ ଆମେ ସାର ସତ୍ଵ ଦେଉଛେ ଆଉ ଛାତ ଉପରେ ଯେଉଁ ଗଛ ଆମେ ଲଗାଉଛେ ସେଥିରେ ମଧ୍ୟ ସେଇ ଆମେ ଦେଉଛେ କିନ୍ତୁ ଛାତ ଉପରେ ଯେଉଁ ଗଛ ଆମେ ଲଗାଉଛେ ସେଥିରେ ଆମେ ଗଛଗୁଡ଼ିକ ସେଇଟା ଅର୍ଜିନାଲ ମାଟିରୁ ମାନେ ସେମାନଙ୍କର ସିଏ ଯେଉଁ ଖାଦ୍ୟ ପ୍ରକ୍ରିୟା ଅଛି ଶୋଷଣ ପ୍ରକ୍ରିୟା ସେଇଟା ଟିକିଏ ଡିଫିକଲ୍ଟ ହୁଏ କାହିଁକିନା ସେଇଟା ମାଟି ଭିତରୁ ଯେଉଁଭଳି ଭାବରେ ଗଛ ଖାଦ୍ୟ ସଂଗ୍ରହ କରେ ଜଳ ସଂଗ୍ରହ କରେ ବିଭିନ୍ନ ମାନର ଯେଉଁ ଖାଦ୍ୟ ପାଇଁ ତାଙ୍କର ଦରକାର ଖଣିଜଲବଣ ସବୁ ଦରକାର କରନ୍ତି କିନ୍ତୁ ସେଥିରେ ମଧ୍ୟ ଏଥିରେ ଏଇ ଏମାନେ ଭଲଭାବରେ ଅବଜର୍ଭ କରିପାରନ୍ତି ଭଲଭାବରେ ଶୋଷଣ କରିପାରନ୍ତି କିନ୍ତୁ ଛାତ ଉପରେ ଆମେ କ'ଣ କରେ ନା ଯେତିକି ଆମେ ସପ୍ଲାଏ କରିବା ଯେତିକି ଆମେ ଦେଇପାରିବା ଗଛ କିନ୍ତୁ ୟା ଭିତରେ ତଫାତ୍ ଏୟା ଯେ ଛାତ ଉପର ଗଛଗୁଡ଼ିକ ଯଦି ଟିକିଏ ଅବହେଳା ହେଇଗଲା ପାଣିର ଅବହେଳା ହେଇଗଲା ଖାଦ୍ୟର ଅବହେଳା ହେଇଗଲା ସେ ନିଶ୍ଚିତ ଭାବରେ ନିକୃଷ୍ଟ ହେଇଯିବ ଆଉ ଏଠି ଭୂମି ଉପର ଗଛଗୁଡ଼ିକ ବଢ଼ିଆ ସୁନ୍ଦର ଭାବରେ ତାକୁ ଆମେ ଯଦି ସଜେଇ ପାରିବା ସେ ଖୁବ୍ ସୁନ୍ଦର ଗଛଗୁଡ଼ିକ ହେଇପାରିବ ଏବଂ ଫୁଲଫଳ ଆମକୁ ଦେଇପାରିବ ତେଣୁ ଛାତ ଅପେକ୍ଷା ଆଉ ଭୂମିରେ ଆଜିକାଲି ଛାତ ବା ଭୂମିର ଅଭାବ ଯୋଗୁଁ ଆମେ ଛାତ ଉପରେ କରୁଛେ କିନ୍ତୁ ଭୂମିର ଉପରେ ଯେଉଁ ଆମେ ଗଛପତ୍ର ଲଗାଉଛେ ସେଇଟା ଆମ ପାଇଁ ଭଲ ସବୁଠୁ ଭଲ ଗଛ ଉତ୍ପନ୍ନ ହୁଏ ଭଲ ଫଳ ଦିଏ ଭଲ ପନିପରିବା ମଧ୍ୟ ଆମେ ପାଇପାରୁଛୁ